ହେଲୋ ହଁ ନମସ୍କାର ଆଉ ରାଜୀବ କ'ଣ କରୁଛୁ ବର୍ତ୍ତମାନ ହଁ କ'ଣ ସାଇନ୍ସ ପଢ଼ିବୁ ନା ଆର୍ଟସ୍ ପଢ଼ିବୁ ନା କମର୍ସ ପଢ଼ିବୁ ସାଇନ୍ସ ପଢ଼ିବୁ ଆଚ୍ଛା ସାଇନ୍ସ ପଢ଼ିଲେ ବ ବ୍ରାଇଟ ଫ୍ୟୁଚର ଅଛି ମେଡିକାଲ ମଧ୍ୟ ପଢ଼ିପାରିବୁ ଡକ୍ଟର ହେବା ପାଇଁ ଇଚ୍ଛା ଅଛି କାଇଁ କାହାଠାରୁ ପ୍ରେରଣା ପାଇଲୁ ଡକ୍ଟର ହେବା ପାଇଁ ଆଚ୍ଛା ଆଚ୍ଛା

ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହୁଁ ହଁ ହଁ ହଁ ହଁ ହଁ ଅମୁଲ୍ୟ ଜୀବନକୁ ବଞ୍ଚେଇବା ପାଇଁ ଗୋଟେ ସେବା କରିବା ପାଇଁ ଆଉ ସେଥିପାଇଁ ଜୀବନର ଲକ୍ଷ୍ୟ ସ୍ଥିର କରିଛୁ ଆଃ ଆଚ୍ଛା ଆଚ୍ଛା ହଁ ହଁ ପ୍ରଚାର ପ୍ରସାର ହେଇ ଖାଲି ଇଚ୍ଛା ରଖିଲେ ହେବନେଇ ସେତିକି ପରିଶ୍ରମ କରିବାକୁ ପଡ଼ିବ ଆଉ ଭାରତରେ ପ୍ରତି ପ୍ରତି ବର୍ଷ ଲକ୍ଷ ଲକ୍ଷ ପିଲା ପାସ କରୁଛନ୍ତି ଲକ୍ଷ ଲକ୍ଷ ପିଲା ଆଉ ସିଟ୍ ତ ମେଡିକାଲରେ ସିଟ୍ ବହୁତ କମ ତେଣୁ ଟପ୍ ଯେହେତୁ ଜେନେରାଲ କାଷ୍ଟ ଟପ ମାନେ ନାଏନ୍ଟି ନାଇନ ନାଏନ୍ଟି ଏଇଟି ନାଏନ୍ଟି ନାଇନ ପରସେଣ୍ଟ ନମ୍ବର ରଖିଲେ ଯାଇକି ମେଡିକାଲ କରିବ ସେଥିପାଇଁ କ'ଣ କୋଡ଼ିଏ ଘଣ୍ଟା ପରିଶ୍ରମ କୋଡ଼ିଏ ଘଣ୍ଟା ମଧ୍ୟ ଯଥେଷ୍ଟ ନୁହଁ କୋଡ଼ିଏ ଘଣ୍ଟା ମଧ୍ୟ ଯଥେଷ୍ଟ ଦିନରାତି ପରିଶ୍ରମ କରିବାକୁ ପଡ଼ିବ ହଁ ଦିନରାତି ପରିଶ୍ରମ ହଁ ମେଡିକାଲ ପଢ଼ିବାକୁ ହେଲେ ବାୟୋଲୋଜି ସବଜେଟ ରଖିବାକୁ ପଡ଼ିବ ଆଚ୍ଛା ତା ସହିତ ମଧ୍ୟ ଖାଲି ବହି ପଢ଼ିଲେ ଅନ୍ଧାରୁଆ ଭାବରେ ପଢ଼ିଲେ ହେବନି ଅନ୍ଧ ଭାବରେ ପଢ଼ିଲେ ହେବନି ତଥାପି ଯୋଉମାନେ ଆଗରୁ ଅଛ ମେଡିକାଲ ପଢ଼ିକି ପରୀକ୍ଷା ଦେଇକି ପାସ କରିଛନ୍ତି ତାଙ୍କ ସହ କିଛି କନେକ୍ସନ କରିବାକୁ ପଡ଼ିବ କିଛି ଗାଇଡଲାଇନ ନେବାକୁ ପଡ଼ିବ ତେଣୁ ତାଙ୍କ ସହ କିଛି ଯୋଗଯୋଗ କରିବାକୁ ପଡ଼ିବ ମୋ ପାଖରେ ମଧ୍ୟ କେତେଜଣ ଡକ୍ଟରଙ୍କର ନମ୍ବର ଅଛି ହେଲା ସେ ନମ୍ବର ମୁଁ ଦେବି କେବେ ସମୟ ମିଳିଲେ ମୋ ପାଖକୁ ଯଦି ଆସିବୁ ତାହେଲେ ମୁଁ ସମୟ ଦେବି ତାଙ୍କ ସହ ଯୋଗାଯୋଗ କରିପାରିଲେ ସେମାନେ କିଭଳି ଭାବରେ ଆଜି ଆମେ ଯାହା ଦେଖୁଛୁ ଜାଣୁଛୁ ଶୁଣୁଛୁ ପେପରରୁ ସବୁ ପଢ଼ୁଛୁ ନ୍ୟୁଜରୁ ଏକା ଥରକେ କେହି ମେଡିକାଲ ପାଉନାହାନ୍ତି ଲୋକ ମତେ ତିନି ଚାରି ଥର ତିନି ଚାରି ଥର ଦେଲା ପରେ ମଧ୍ୟ ଫ୍ରଷ୍ଟେସନ ତାଙ୍କର ଆସିଯାଉଛି ତେଣୁ ହଁ ହଁ ହଁ ଆଚ୍ଛା ଆଚ୍ଛା ହଁ ହଁ ହଁ କନ୍ଫଫିଡେନ୍ସ ରହିବା ଦରକାର ନିଜର କନ୍ଫଫିଡେନ୍ସ ରହିବା ଦରକାର ନିଜର ଆଗ୍ରହ ଉତ୍ସାହ ରହିବା ଦରକାର ଆଉ ଧୈର୍ଯ୍ୟ ହଁ ଧୈର୍ଯ୍ୟ ନା କୋଚିଂ ନେବାକୁ ପଡ଼ିବ ଗାଁ ଅନ୍ଧାରୁଆ ଭାବରେ ନପଢ଼ିକି କୋଚିଙ୍ଗ ନେବାକୁ ପଡ଼ିବ କୋଉ କୋଉ ଟପିକ୍ ଉପରେ ଫୋକସ ଦେବାକୁ ପଡ଼ିବ ହଁ ହଁ ମୋବାଇଲ ନମ୍ବର ଅଛି ସେ ନମ୍ବର ଆଚ୍ଛା ହଁ ହଁ

ହଁ ହଁ ହଁ ଭଲହୁଅନ୍ତା ହଁ ହଁ ହଁ ପ୍ଲସ ଟୁ ସେଭଳିଆ ଲକ୍ଷ ନେଇକରି ପ୍ଲସ ଟୁର ଫାଷ୍ଟୟରରୁ ଚିନ୍ତା କରିବାକୁ ପଡ଼ିବ ଫାଷ୍ଟୟରରୁ ତୁମର ସବୁ ମାନେ ପ୍ଲାନିଂ କରିବାକୁ ପଡ଼ିବ କୋଉ ସମୟରେ ମୋର କୋର୍ସ ପାଠ ପଢ଼ିବି କୋଉ ସମୟରେ ମେଡିକାଲ ପାଠ ପଢ଼ିବି ସେ ବିଷୟରେ ଏବେ ଠାରୁ ପ୍ଲାନିଂ କରିବାକୁ ଉଚିତ ହଉ ହଉ ହଁ ହଉ ହଉ ବହୁତ ଧନ୍ୟବାଦ ଧନ୍ୟବାଦ